ଭାରତ ସରକାର ପିଲାମାନଙ୍କର ପାଠପଢ଼ାକୁ ନେଇ ବିଭିନ୍ନ ପ୍ରକାରର ଯୋଜନା କରିଛନ୍ତି ଯେଉଁ ଯୋଜନା ଗୁଡ଼ିକ ପିଲାମାନଙ୍କର ପାଠପଢ଼ା ଓ ଭବିଷ୍ୟତକୁ ଆଗକୁ ନେବାପାଇଁ ସାହାଯ୍ୟ କରିଥାଏ ଯେମିତିକି ଝିଅମାନଙ୍କ ପାଠପଢ଼ାକୁ ନେଇ ସରକାର ବହୁତ ଚିନ୍ତିତ କାରଣ ସେମାନଙ୍କର ଝିଅ ମାନଙ୍କର କାର୍ଯ୍ୟକଳାପକୁ ପାଠପଢ଼ା ନିହାତି ଦରକାର ଯଦି ଗୋଟିଏ ପରିବାରର ଗୋଟିଏ ସ୍ତ୍ରୀ ଲୋକ କିମ୍ବା ଝିଅ ଶିକ୍ଷିତା ହୋଇଥାଏ ତାହାଲେ ସେ ତା' ପରିବାରକୁ ଏକ ଭଲ ପରିବାରରେ ରୂପାନ୍ତରିତ କରିପାରିବ କିନ୍ତୁ ଆଜି ବି ଏମିତି ବହୁତ ଅଞ୍ଚଳରେ ରହିଛି ଯେଉଁ ଝିଅମାନଙ୍କୁ ପାଠ ପଢ଼ିବାର ସୁଯୋଗ ମିଳିନଥାଏ କାରଣ ବାପା ମାଁ ମାନେ ବିଦ୍ୟାଳୟକୁ ପାଠ ପଢ଼ିବା ପାଇଁ ଛାଡ଼ନ୍ତି ନାହିଁ ହୁଏତ ପରିବାରର ଆର୍ଥିକ ସମସ୍ୟା ଥାଇପାରେ ଝିଅମାନଙ୍କୁ ବାହାରକୁ ଛାଡ଼ିବା ପାଇଁ ହୁଏତ ଡର ଲାଗେ କିମ୍ବା ଝିଅମାନଙ୍କ ପାଠପଢ଼ାରେ କିଛି ମୂଲ୍ୟ ନଥାଏ ସାଧାରଣତଃ ସାଧାରଣତଃ ଘଟଣା ଆମ ନଜରକୁ ଆସିଥାଏ ସେଥିପାଇଁ ସରକାର ଝିଅମାନଙ୍କୁ କେମିତି ଶିକ୍ଷିତ କରିବେ ତାହାର ବିକଳ୍ପ ନେଇଛନ୍ତି ଯେମିତିକି ସାଇକଲ୍ ଓ ଲାପଟପ୍ ଏହାର ମାଧ୍ୟମ ଅଟେ ସାଇକଲ୍ ଦେବାର ଅର୍ଥ ହେଲା ଯେମିତି ଝିଅମାନେ ଅତି ସହଜରେ ଓ ସୁରକ୍ଷିତରେ ସ୍କୁଲକୁ ଯିବା ଆସିବା କରିପାରିବେ ଆହୁରି ମଧ୍ୟ ଭଲ ପାଠ ପଢ଼ି ଭଲ ମାର୍କ ରଖି ପାସ୍ କଲେ ଲାପଟପ୍ ମଧ୍ୟ ଦେଇ ଦେଇ ଦେଇଥାନ୍ତି ଯେଉଁଟା କିଛି ଝିଅମାନଙ୍କ ପାଠ ପଢ଼ା ଉପରେ ବହୁତ ଭଲ ପ୍ରଭାବ ପକେଇବ